ହ୍ୟାଲୋ ନମସ୍କାର କିଏ କହୁଥିଲେ କ'ଣ ହେଲା

ହଁ ଦେଖନ୍ତୁ ତମେ କ'ଣ କେଉଁ ମେଡ଼ିକାଲ ଦେଖାଇଥିଲ ନାଇଁ ନାଇଁ ଶୁଣନ୍ତୁ ବର୍ତ୍ତମାନ ଇଏ ସରକାର ଯେଉଁପ୍ରକାର ସୁବିଧା ଦେଇଛି ତମେ ଯଦି କଥା ନହୋଇକି ଦେଶୀ ଚିକିତ୍ସା କରିବ ତାପରେ ଡାକ୍ତରଙ୍କୁ ଦେଖେଇବ ସେ ଦେହ ଖରାପ ହେବ ତାପରେ ପାଖ ହସ୍ପିଟାଲରେ ଯଦି ରଣପୁର ଦେଖେଇଛ ଭଲ ନହେଲେ ନାଇଁ ନୟାଗଡ଼ ଆସ ହେରି ନୟାଗଡ଼ ହସ୍ପିଟାଲରେ ଦେଖାଅ

ନାଇଁ ନାଇଁ ଦେଖନ୍ତୁ ନୟାଗଡ଼ ଆମ ସବୁ ପ୍ରକାର ମାଗଣା ସୁବିଧା ଅଛି ତମର ଏହି ଯେଉଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଅଛି ହଁ ବିଜୁ ସ୍ବାସ୍ଥ୍ୟ କାର୍ଡ ହେଲେ ମାଗଣା ସବୁ ପ୍ରକାରର ମାଗଣା ସରକାର ତରଫରୁ ଔଷଧ ଦିଆହେବ କୌଣସି ପ୍ରକାରର ପଇସା କାହାକୁ ଦେବନି କି କିଏ ମାଗିବେନି ତମେ ଆସିକି ଆଜି ଦେଖାକର ହେଲା ମୁଁ ଦେଖନ୍ତୁ ମୋ ପାଳି ହେଉଛି ସୋମବାରେ ଶୁକ୍ରବାରେ ତମେ ଦେଖାଅ ସେହିଟା ହେଉଛି ଆମର ଏ ଏଗାରଟା ରୁ ତିନିଟା ହଁ ହଁ ହଁ ହଁ ହଁ ତମେ ଯଦି ମୋର ଦିନରେ ଆସିବ ତାହେଲେ ମୁଁ ଦେଖିପାରିବି କିନ୍ତୁ ଯେଉଁଦିନ ଆସିବ ଖାଲିପେଟରେ ଟିକେ ଆସିବ ଯାହା ବ୍ଲଡ଼ ଟେଷ୍ଟ କରିଆର କରିକି ଯିବ ଟେଷ୍ଟ ମଧ୍ୟ ମାଗଣା ହେଲା କିଛି ଅସୁବିଧା ନାହିଁ କିନ୍ତୁ ସେ ଗାଁ ଗହଳି ଚିକିତ୍ସା ଛାଡ଼ି ତମେ ସରକାର ହସ୍ପିଟାଲରେ ଚିକିତ୍ସା ହୁଅ ସବୁ ପ୍ରକାରର ମେଡ଼ିସିନ ଟେଷ୍ଟ ମାଗଣାରେ ଦିଆଯାଉଛି ହଁ ନାଇଁ ନାଇଁ ସେଥେରେ ଶୁଣ ସେଥେରେ ଭଲନୁହେଁ ତମର ଗୋଟେ ଜିନିଷ ମେଡ଼ିସିନ ଖାଅ ଗାଁ ଗହଳି ଚିକିତ୍ସାରେ ଗୋଟିଏ ରୋଗ ଭଲ ହେବା ଆଶା ରଖିକି ଆଉ ଦଶ ବାରଟା ରୋଗ କିଣିବ ହେଲା ସ୍ୱାସ୍ଥ୍ୟ ହିଁ ଜୀବନ ଆଗ ଦେହକୁ ଦେଖ ତାପରେ ଏକଥା ଆସ ଦେଖାହେବା ହେଲା